କୋହିନୂର୍ ରେଷ୍ଟ୍ରୁରେଣ୍ଟ୍ କେ ମୋର ଗୋଟେ ଅର୍ଡ଼ର୍ଟେ କରିଥିଲି ତ ଲେଗ୍ ପିସ୍ରୁ ବିରିୟାନୀ ଅର୍ଡ଼ର୍ କରି ଥିଲି ବେଲେ ଘରକେ ଆଜି ଟିକେ ମେହମାନ୍ ଆଉଛନ୍ତି ତ ବେଲେ ସେଥିର୍ ଲାଗି ମୁଁ ଅର୍ଡ଼ର୍ କରିଥିଲି ବୋଲେ ଅର୍ଡ଼ର୍ଟା କେତେ ଦୂର ହେଲାନ ଟିକେ ଜାନ୍ବାର୍ ଥିଲା ତ ବେଲେ ଟିକେ ଜଲ୍ଦି ଟିକେ କହି ଦେତେ ଘରେ ପୁରା ଆସି ଗଲେ ନ ସେମାନେ ହୁଁ ବାଟେ ଅଛନ୍ ଯେ ଏବେ କା କରିବି ଆଜ୍ଞା ବାଟେ ବେଲେ ଆମ୍କେ ଜଲ୍ଦି ଟିକେ ଦରକାର ସେଇଟା ଆପଣ ଆପଣଙ୍କର କୋରିୟର୍ ବୟକୁ ଫୋନ୍ କରୁନ ଟିକେ ଜଲ୍ଦି ଆଣି ଦେବେ ବୋଲି କହି ଦିଅନ୍ତୁ ଟିକେ ଯେନ୍ତା କରି ଆମକୁ ଏତେ ଟାଇମ୍ ଭିତରେ ଦରକାର ପଚାରୁନୁ ରେଟ୍ ଲେଟ୍ ହେଲା ବୋଲେ ମୁଇଁ ଆପଣଙ୍କ ଅର୍ଡ଼ର୍ଟା ବି କ୍ୟାନ୍ସେଲ୍ କରି ବୁଝିଲେ କି ହଁ ଯେନ୍ତା କରି ହେଲେ ବି ଆପଣ ଯେନ୍ତା କରି ହେଲେ ମୋତେ ଏତେ ମିନିଟ୍ ଭିତରେ ଦଉନ୍ ନ ହେଲା କିନି ସବୁ କ୍ୟାନ୍ସେଲ୍ ହବ ଗୋଟେ ସାମନ୍ ବି ନା ରଖେ ଆଉ ଆପଣଙ୍କର ଯେନ୍ ପିଲା ଆସିବ ବି ସାମାନ୍ ଧରି କି ଯିବ ହଁ ଯେନ୍ତା କରି ହେଲେ କ୍ୟାନ୍ସଲ୍ କର